ଆମ ଅଞ୍ଚଳରେ ଗାଁ ଗାଁରେ ଦଣ୍ଡ ନାଚ ହେଉଥିଲା ଏବଂ ଆମ ଗାଁରେ ସଂକୀର୍ତ୍ତନ ମେଳା ପାଲା ରାମ ନାଟକ ଏହିପରି ଅନେକ ସାଂସ୍କୃତିକ ଗୋଷ୍ଠି ରହିଛନ୍ତି ଆମ ଗାଁରେ ଦଶହରା କାର୍ତ୍ତିକ ପୂର୍ଣ୍ଣମୀ ଏବଂ ଜାଗର ବହୁତ ଧୁମଧାମରେ ପାଳନ ହୁଏ ଏବଂ ଆମ ଗାଁ ପାଖରେ ମଧ୍ୟ ଏସବୁ ଜିନିଷ ପାଳନ ହୋଇଥାଏ